ମୋତେ ରୋଷେଇ କରିବାପାଇଁ ସବୁ ପ୍ରକାର ରୋଷେଇ କରିବାପାଇଁ ଭଲ ଲାଗେ ମୁଁ ରଜରେ ପୋଡ଼ ପିଠା ଭାତ ଡ଼ାଲମା ଭଜା ବିନା ପିଆଜ ରସୁଣରେ ଭଲ ରୋଷେଇ କରି କରିପାରେ ଅଷ୍ଟମୀରେ ଏଣ୍ଡୁରି ପିଠା କାକରା ଆଉ ଗୁରୁବାରରେ ବିନା ପିଆଜ ରସୁଣ ମଣ୍ଡା ଖିରି ଡ଼ାଲମା ଭଜା ମଣ୍ଡା ପିଠା କାକରା ପିଠା ଖିରି ପୁରୀ ଇତ୍ୟାଦି ତିଆରି କରେ ବଉଳ ଅମାବାସ୍ୟା ଦିନ ବଉଳ ଗଇଁଠା ପିଠା